ଖୋଲା ପାଣିରେ ପହଁରିବାପାଇଁ ଆମକୁ ଜ୍ୟାକେଟ୍ ବ୍ୟବହାର କରିବାକୁ ପଡ଼େ କାହିଁକିନା ଯଦି ଆମେ ଜ୍ୟାକେଟ୍ ବ୍ୟବହାର ନ କରିବା ତାହେଲେ ଆମ ଜୀବନପ୍ରତି ବିପଦ ରହିଛି ଆମେ ପାଣିରେ ମଧ୍ୟ ବୁଡ଼ିଯାଇ ପାରିବା ପାଣି ବୁଡ଼ିଗଲା ବେଳେ ଆମ ଆମ ଶ୍ୱାସରୁଦ୍ଧ ହେଇଯିବା ତେଣୁ ସେଥିପାଇଁ ଆମକୁ ଜ୍ୟାକେଟ୍ ବ୍ୟବହାର କରିବାକୁ ପଡ଼େ ବଡ଼ ବଡ଼ ଜଳାଶୟମାନଙ୍କରେ ସବୁ ପଥରବନ୍ଧ ଅଛି ବା ପାହାଚ ତିଆରି ହେଇଛି ସେଥିରେ ବହୁତ ପଥର ତିଆରି ଶୈବାଳ ଲାଗିଥାଏ ଆଁ ତା' ଭିତରେ ଯାହାକି ଏତେ ସେ ମାନେ ଚିକ୍କଣ ହେଇଥାଏ ସେଗୁଡ଼ା ଶୈବାଳ ଲାଗିକରି ଯାହାକି ପଡ଼ିଗଲେ ଗୋଡ଼ ଖସିଯିବ ଆ ପ୍ରତି ଆମର ଜୀବନ ପ୍ରତି ବିପଦ ରହିଛି ଆମ ଶରୀରର ମଧ୍ୟ କ୍ଷତି ହେଇପାରିବ ମୁଣ୍ଡରେ ମଧ୍ୟ ମାଡ଼ ହେଇଗଲେ ମୁଣ୍ଡ ହାମରେଜ୍ ହେଇଯିବାର ମଧ୍ୟ ଆମର ଇଏ ବିପଦ ରହିଛି ତେଣୁ ଆମେ ସତର୍କତା ଅବଲମ୍ବନ କରିବାପାଇଁ ଆମେ ଖୋଲା ପାଣିରେ ଆମେ ପହଁରିବା ଆମେ ଜ୍ୟାକେଟ୍ ବ୍ୟବହାର କରିବା ଭଲ ଏବଂ ଯେଉଁଠି ଖସଡ଼ା ଜାଗା ଅଛି ସେଇଠି ଆମେ ଆମର ନିଜର ସେଫ୍ଟି ନେଇକିରି ଆମେ ସେଇଠି ସେ ଜାଗାକୁ ସେ ପାହାଚକୁ ଆମେ ବ୍ୟବହାର କରିପାରିବା